ଖୋର୍ଦ୍ଧା ଜିଲ୍ଲାରେ ପରିବହନର ସମସ୍ତ ପ୍ରକାର ସୁବିଧା ରହିଛି ଗାଁ ଅଞ୍ଚଳର ଲୋକମାନେ ନିଜର ସାଇକେଲ ବା ଗାଡ଼ିରେ ଯିବା ଆସିବା କରିଥାନ୍ତି ଏଠି ରାସ୍ତାଘାଟର ସୁବିଧା ସୁଯୋଗ ମଧ୍ୟ ଭଲ ରହିଛି ଆଉ ଖୋର୍ଦ୍ଧା ଜିଲ୍ଲାରେ ତ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ମଧ୍ୟ ଅଛି ସହର ଆଡ଼େ ଗଲେ ଲୋକମାନେ ବସ୍ରେ ଯିବାଆସିବା କରିଥାନ୍ତି ବସ୍ ହେଲେ ସରକାରୀ ବସ୍ ଅଛି ଆଉ ଖାଲି ବସ୍ ବି ଅଛି ସରକାରୀ ବସ୍ ଯୋଉଟା ମୋ ବସ୍ ଚାଲିଛି ଆଉ ଦେଶବିଦେଶ ଯିବାପାଇଁ ଆମର ଏଠି ଉଡ଼ାଜାହାଜର ସୁବିଧା ସୁଯୋଗ ମଧ୍ୟ ରହିଛି ଆଉ ଲୋକମାନେ ଅନ୍ୟ ରାଜ୍ୟ ବା କୌଣସି ଯାଗାକୁ ଯିବାକୁ ରେଳଗାଡ଼ି ମଧ୍ୟ ଯା ଆସ କରୁଛି ସେଥିରେ ମଧ୍ୟ ଯାଇଥାନ୍ତି